ମୋ ପ୍ରିୟ ପୁସ୍ତକ ହେଉଛି ଗଳ୍ପ ଏକାଙ୍କିକା କାରଣ ସେଇ ବହିକୁ ଫକୀରମୋହନ ସେନାପତି ଲେଖିଛନ୍ତି ଆଉ ସେ ବହି ପଢ଼ିଲେ ଅନେକ ଗୁଡ଼ିଏ ଗଳ୍ପ ରୁ ଆମେ ବହୁତ ଗୁଡ଼ାଏ କିଛି ଶିକ୍ଷଣୀୟ ବିଷୟ ଶିଖିଥାଉ ଆଉ ସେ ଗଳ୍ପ ବହି ଏତେ ଭଲଲାଗେ ଯେ ବାରମ୍ବାର ପଢ଼ିବାକୁ ମଧ୍ୟ ଇଚ୍ଛାଲାଗେ ଆଉ ସମସ୍ତେ ମୋତେ ସେଇ ଗଳ୍ପ ଏକାଙ୍କିକା ବହିକୁ ପସନ୍ଦ ମଧ୍ୟ କରନ୍ତି ମୁଁ ଏବେ ବି ବର୍ତ୍ତମାନ ମୋ ନିଜ ଘରେ ଆଣି ସେଇ ବହିକୁ ପଢ଼େ ପଢ଼ିବାଦ୍ୱାରା କଣ ନିଜର ଜ୍ଞାନ ଲାଭ ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାର ଗୋଟେ ସାହାଯ୍ୟର କୌଶଳ ବା ଜ୍ଞାନ ସେ ବହିରୁ ଆମକୁ ମିଳିଥାଏ ଏବଂ ଏପରି ବହି ନିଜର ଜୀବନଶୈଳୀ ମଧ୍ୟରେ ଏଡ଼୍ କରିବା ଦରକାର ଯୋଗ କରିବା ଦରକାର ଯେହେତୁ ସେଠାରୁ ଜ୍ଞାନ ବି ମିଳିଥାଉଛି ଏବଂ ସେ ଗୋଟେ ମହାନ୍ କବି ମଧ୍ୟ ତ ସେଥିପାଇଁ ଏ ବହିକୁ ମୁଁ ପସନ୍ଦ କରେ